ଆଜ୍ଞା ଲାଗିଛି କି ଆମର କିଛି ପରିବା ଦରକାର ଥିଲା

ଭେଣ୍ଡି ପୋଟଳ କଲରା

କାଙ୍କଡ଼ ଅଛିକି କେତେ ଟଙ୍କା ଲାଗିବ ହଁ ସବୁଥିରୁ କିଲେ କିଲେ ପଠେଇ ଦିଅନ୍ତୁ ଘରକୁ ଚୁଡ଼ା କିଲୋଟେ ପୋଟଳ ଦି କିଲୋ ଭେଣ୍ଡି କିଲୋଟେ ଟମାଟୋ କିଲୋଟେ ପଠାଇ ଦୋଉନ୍ ଆଉ ମାଛ ଆଉ ବାଇଗଣ କିଲୋଟେ ମଟର ଅଛିକି ବିରି ଅଛିକି ଆଜ୍ଞା ବିରି ବିଟ ଅଛି କି ଆଜ୍ଞା ବିଟ ହଁ କିଲୋଟେ ଆଜ୍ଞା ଦେବେ

ରେଟ କେତେ ଆଜ୍ଞା କହୁନ୍ ବିଟର ରେଟ କେତେ ଅଛି ଏତେ ରେଟ ଆଜ୍ଞା କେମିତି କରୁଛନ୍ତି ଆମର ମାର୍କେଟରେ ତ କମ ଅଛି ସବୁଦିନେ ଆପଣ ପାଖରୁ ଆମେ ଆଣୁଛୁ ଆଜ୍ଞା ଆଉ ରେଟ ଟିକେ କମେଇଵେ ବୋଇଲେ ସିନା ଆମେ ଆଣିପାରବୁ

ପିଲାଟେ ଆଜ୍ଞା ପଠେଇ ଦେବେ ହଁ ହଁ ଫୋନପେରେ ପଠେଇ ଦେବି ହେଉ ହେଉ ହେଉ ରଖୁଛି